ମୁଁ ରାଜ୍ୟ ଓ ଜାତୀୟ ସ୍ତରରେ ବହୁତ ପ୍ରତିଯୋଗିତାରେ ଭାଗ ନେଇଛି ମୁଁ ନିଜେ ଯାହା କରିଛି ଗୋଟେ ଗଣେଶ ମୂର୍ତ୍ତି ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ଯେଉଁ କରିଛି ହାତ ପଟ୍ଟଚିତ୍ର ଇତ୍ୟାଦି କରୁଛି ତାକୁ ରାଜ୍ୟ ଜାତୀୟ ସ୍ତରରେ ପୁରସ୍କାର ପ୍ରାପ୍ତ ହୋଇଛି କିନ୍ତୁ ଆର୍ନ୍ତଜାତୀୟ ସ୍ତରରେ ଯିବାକୁ ଚାହୁଁଛି ମୋର ଏହି ଫଟୋ ଚିତ୍ରଗୁଡ଼ିକ ଆର୍ନ୍ତଜାତିକ ସ୍ତରରେ ଗଲେ ମୁଁ ବିଶେଷ ଉପକୃତ ହେବି